ବହୁତ କୃଷି ବ୍ୟବସାୟୀମାନେ ଛୋଟ ଛୋଟ ଚାଷୀମାନଙ୍କୁ ସାହାଯ୍ୟ କରିଥାଏ ଗ୍ରାମାଞ୍ଚଳର ଯେଉଁମାନେ ଗରିବ ଲୋକ ବା ଚାଷ କରିବାର ସମର୍ଥ ନଥାଏ ସେମାନଙ୍କୁ ଔଷଧ ବା ସାର ବିହନ ଏସବୁ ଫ୍ରି'ରେ ସେ ଫାର୍ଷ୍ଟ୍ ଦିଆଯାଇଥାଏ ତା'ପରେ ଯେତେବେଳେ ଚାଷ କାମଟା ସରିଯାଏ ଫସଳ ଅମଳ ହେଇଯାଏ ସେଟା ବିକି ତା'ପରେ ତା'କୁ ଫେରସ୍ତ କରାଯାଏ ପଞ୍ଚାୟତରୁ ମଧ୍ୟ ମିଳୁଥାଏ ଆମର ଋଣ ହିସାବରେ ସେଇଟା ମଧ୍ୟ ଫସଲ ଅମଳ ହେଲା ପରେ ଯାଇ ତାଙ୍କୁ ଫେରସ୍ତ କରାଯାଏ ଏମିତି ଆମ ଚାଷୀମାନଙ୍କୁ ଛୋଟ କ୍ଷୁଦ୍ର ଚାଷୀମାନଙ୍କୁ ସାହାଯ୍ୟ ମିଳୁଥାଏ